କଳ୍ପନା ଚାୱଲା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏକି ମହାକାଶକୁ ଯାଇଥିଲେ ସୁନିତା ୱିନ୍ସନ୍ ହେଉଛନ୍ତି ପ୍ରଥମ ଭାରତୀୟ ବଂଶଧର ଯିଏକି ମହାକାଶକୁ ଯାଇଥିଲେ ଏବଂ ନାସାର ମହାକାଶ ଯାଇ ଭାବେ କାର୍ଯ୍ୟରତ ଥିଲେ ରାକେଶ ଶର୍ମା ହେଉଛନ୍ତି ପ୍ରଥମ ଭାରତୀୟ ପୁରୁଷ ଯିଏକି ମହାକାଶକୁ ଯାଇଥିଲେ